ହ୍ୟାଲୋ ସାର୍ ମୁଁ ଗୋଟେ ଡ୍ରେସ୍ ଅର୍ଡ଼ର କରିଥିଲି ମୁଁ ଗୋଟେ ଡ୍ରେସ୍ ଅର୍ଡ଼ର କରିଥିଲି ସେ ଡ୍ରେସ୍ଟି ମୋ ପାଖକୁ ଆସିନାହିଁ ମୋ ପାଖରେ ପହଞ୍ଚି ନାହିଁ କିନ୍ତୁ ଡେଲିଭରି ନୋଟିସ୍ ଆସିଛି କି ଡ୍ରେସ୍ଟି ମୋ ପାଖରେ ପହଞ୍ଚି ସାରିଛି ତେଣୁ ଏହାର କିଛି ସମାଧାନ କରନ୍ତୁ